ମୋ ଗ୍ରାମର ନାମ ହେଉଛି ଧାମ୍ନଗର ଏଠାରେ ଏକ ପ୍ରସିଦ୍ଧ ଟ୍ରାଭେଲ ଏଜେନ୍ସିଟିଏ କାମ କରେ ଯାହାର ନାମ ହେଉଛି ଅଗ୍ରବାଲ ଟ୍ରାଭେଲ ଏହି ଟ୍ରାଭେଲ ଏଜେନ୍ସି ମୁଖ୍ୟର ନାମ ସନ୍ଦିପ୍ ଅଗ୍ରବାଲ୍ ଅଟେ ଆମ ଗ୍ରାମରେ ପରିବହନ ସମ୍ପକିର୍ତ ପ୍ରତ୍ୟେକଟି କାମକୁ ଏହି ଟ୍ରାଭେଲ ଏଜେନ୍ସି ତୁଲାଇ ଥାଏ ଯେପରିକି ଗ୍ରାମରେ ବାସ କରୁଥିବା ପ୍ରତିଟି ଧର୍ମର ସାଧୁମାନଙ୍କୁ ତାଙ୍କର ଧାର୍ମିକ ସ୍ଥାନ ଗୁଡି଼କରେ ଭ୍ରମଣ ସ୍କୁଲ ମାନଙ୍କରେ ଆୟୋଜିତ ହେଉଥିବା ନୂତନ ବର୍ଷରେ ବଣଭୋଜି ଜାତୀୟ କିମ୍ବା ରାଷ୍ଟୀୟ ସ୍ତରୀୟ ଆୟୋଜନ ନିର୍ବାଚନ ବେଳେ ରାଲି ଗୁଡି଼କରେ ବ୍ୟବହାର ହେଉଥିବା ଗାଡି଼ ଗୁଡି଼କର ଯୋଗାଣ ଇତ୍ୟାଦି ପରିବହନ ସମ୍ପକ କାମ ଗୁଡି଼କୁ ଉପଯୁକ୍ତ ମୂଲ୍ୟରେ ତୁଲାଇଥାଏ